ହ୍ୟାଲୋ ଆଜ୍ଞା କୁହନ୍ତୁ ଆମର ମିଠା କାଲାକାନ୍ ଅଛି ପେଡ଼ା ଅଛି ଛେନାପୋଡ଼ ଅଛି ଛେନାଝିଲ୍ଲୀ ଅଛି ଆପଣଙ୍କୁ କେଉଁ ମିଠା ଦରକାର ରସଗୋଲା ଅଛି ସବୁ ଭେରାଇଟି ଅଛି ଗୋଟିଏ ରସଗୋଲା ଦଶ ଟଙ୍କା ହଁ ବରା ଅଛି ବରା ସିଙ୍ଗଡ଼ା ଆଳୁଚପ୍ ସବୁ ଅଛି ତରକାରୀ ବି ଅଛି ଆଳୁଦମ୍ ଦିଆହେଉଛି ହଁ ରସୁଣ ଚଟଣି ଦିଆହେଉଛି ପୋଦିନା ଚଟଣି ଦିଆହେଉଛି ଟମାଟୋ ସସ୍ ଦିଆହେଉଛି ଆପଣଙ୍କର କ'ଣ ଭେରାଇଟି ଦରକାର ସବୁଠୁ ଭଲ ପଡ଼ିବ ବରା ସାଙ୍ଗରେ ପୋଦିନା ଚଟଣି ରସୁଣ ଚଟଣି ମିଠା କ'ଣ କେଉଁଠି ଛେନାପୋଡ଼ ଶହ ହିସାବରେ ଶହକୁ ପଚିଶ ଟଙ୍କା ପଡ଼ୁଛି ଛେନାପୋଡ଼

ରସଗୋଲା ଗୋଟାକୁ ଦଶ ଟଙ୍କା ଆପଣଙ୍କର କେଉଁ ମିଠା କେଉଁ ଭେରାଇଟି କ'ଣ ଦରକାର ସେଇଟା କୁହନ୍ତୁ ହଁ ଜିଲାପି ଗୋଟେ କେ ଜି ଦୁଇଶହ ଟଙ୍କା ବୁଝିପାରିଲିନି କେଉଁ ମିଠା ଦରକାର ଆମର ତ ଛେନାଝିଲ୍ଲୀ ହେଉଛି କିଲୋକୁ ଶହେ ଟଙ୍କା ଅଛି ଛେନାପୋଡ଼ ଦୁଇ ଶହ ଟଙ୍କା ଆଉ ପେଡ଼ା ଦୁଇ ଶହ ପଚାଶ ଟଙ୍କା ତିନିଶହ ପଚାଶ ଟଙ୍କା ବର୍ଫି ବି ଅଛି କେତେ କେ ଜି ରସଗୋଲା କ'ଣ ଶହେ ଦିଆହେବ ରସଗୋଲା ତାର କେ ଜି ଅନୁସାରେ ଦିଆହେବ ନା ଛେନାପୋଡ଼ ଶହେ ଦିଆହେବ ରସଗୋଲା କେତେ ପିସ୍ ହେଉ ଠିକ୍ ଅଛି ଆଉ ଆଉ କ'ଣ ଦରକାର କୁହନ୍ତୁ ପ୍ୟାକ୍ କରିଦେବି ହଁ ଆଚ୍ଛା ଠିକ୍ ଅଛି ବର୍ଫିଟା ନା କହିନାହାନ୍ତି ସେଇଟା କେତେ କେ ଜି ଦରକାର ଆଚ୍ଛା ଠିକ୍ ଅଛି ହେଉ ସବୁ ଠିକ୍ ଅଛି ଆପଣ ବିଲ୍ କରିଦେଇଥିବେ ଆପଣ ଫୋନ ପେ୍ କରିବେ ନା କ୍ୟାସ୍ ପେମେଣ୍ଟ କରିବେ ଆଚ୍ଛା ଠିକ୍ ଅଛି ହେଉ ହେଉ ଆଡ଼୍ରେସ୍ଟା ଦିଅନ୍ତୁ ମୁଁ ପେମେଣ୍ଟ କରିଦେଉଛି ମୋର ସବୁ ପ୍ୟାକିଂ କରିକି ପଠାଇ ଦେଉଛି ଆପଣଙ୍କ ନାଁଟା କ'ଣ କୁହନ୍ତୁ ଠିକ୍ ଅଛି ଆଉ ଫୋନ ନମ୍ବର ଆଚ୍ଛା ଠିକ୍ ଅଛି ହେଉ ମୁଁ କଥା ହେଇଯାଉଛି ହେଉ ଠିକ୍ ଅଛି ଠିକ୍ ଅଛି ମୁଁ ପ୍ୟାକିଂ କରିକି ଆପଣଙ୍କୁ ପଠାଇ ଦେଉଛି ଡେଲିଭରି କରିଦେଉଛି ହଁ ସେହି କୋଡ଼ିଏ ପଚିଶ ମିନିଟ୍ ଲାଗିବ ଆଜ୍ଞା ହେଉ